ବ୍ୟାଙ୍କ ବ୍ୟତୀତ ଲୋକମାନେ ଗାଁର ମହାଜନ ପାଖକୁ ଯାଇଥାନ୍ତି ଗାଁ ମାନଙ୍କରେ କରୁଥିବା ମହିଳା ଗୃପ୍ ପାଖକୁ ଯାଇଥାନ୍ତି ଓ ବ୍ୟକ୍ତିଗତ ଋଣ ଦେଉଥିବା ବ୍ୟକ୍ତି ପାଖକୁ ଯାଇଥାନ୍ତି